ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଲନ୍ତି ନାହିଁ କିନ୍ତୁ ପିଲାମାନେ ଏକାଠି ବସି ସମସ୍ତେ ଗେମ୍ ଖେଳିବା ଉଚିତ କାହିଁକିନା ସାଙ୍ଗମାନେ ଗୋଟିଏ ସ୍ଥାନରେ ବସିଲେ ବହୁତ ଜୋଶ ଲାଗିଥାଏ ଖେଲିବା ପାଇଁ ସେହି ସାଙ୍ଗ ଗୋଟିଏ ଫ୍ରିଫାୟାର୍ ଖେଲିବା ଓ ଆଉ ଗୋଟିଏ ଲୁଡ଼ୁ ଖେଲିବା ଏମିତି ଖେଳିଲେ ଭଲ ଲାଗେ ନାହିଁ ସାଙ୍ଗମାନଙ୍କ ସହିତ ଗୋଟିଏ ଗେମ୍ ଖେଲିବା ଉଚିତ ରହିବ ଓ ସେଇଟା ହେଲା ଫ୍ରିଫାୟାର୍ ଫ୍ରି ଫାୟାର ଏମିତି ଗେମ୍ ଯାହାକି ଅନଲାଇନ୍ରେ ଖେଲି ହୁଏ ଓ ସେଥିରେ ଚାରି ଲୋକ ମଧ୍ୟ ଖେଲି ହୁଏ ସେଇଟା କଥାବାର୍ତ୍ତା ହୋଇ ମଧ୍ୟ ଖେଲି ହୁଏ କାରଣ ଫ୍ରି ଫାୟାରରେ ଚାରି ଜଣ ଖେଲିଲେ ବହୁତ ଆନନ୍ଦିତ ଲାଗେ ଓ ସାଙ୍ଗମାନଙ୍କୁ ଯୋଶରେ ଖେଲାଇ ହୁଏ କାରଣ ଗୋଟିଏ ସାଙ୍ଗ ହାରିଲା ପରେ ଆଉ ଗୋଟିଏ ସାଙ୍ଗକୁ କୁହେ ତୁ ଏତାକୁ ମାର୍ ମୁଁ ତାପରେ ଯିବି ଖେଲିବା ଆରମ୍ଭ କରିବି ଫ୍ରି ଫାୟାର ଏମିତି ରିଭାଇବ୍ ଏନ୍ତା ବହୁତ ପ୍ରକାରର ଥାଏ ତେଣୁ ରିଭାଇଭ୍ କଲେ ଯେଉ ସାଙ୍ଗ ଡ୍ୟାମେଜ ହୋଇ ମରିଯାଇଥାଏ ସେ ପୁଣି ଫେରି ଆସେ ତ ସେହି ଜୋଶରେ ସେହି ସାଙ୍ଗ ଆସି ଆଉ ଗୋଟିଏ ବନ୍ଦାକୁ ମାରିଦେଇଥାଏ ତେଣୁ ଫ୍ରି ଫାୟାରରେ ଏମିତି ବହୁତ ଜୋଶ ଲାଗିଥାଏ ଓ ଫ୍ରି ଫାୟାର ଖେଲିବା ସମୟରେ ଫୋନ୍ଟା ମଧ୍ୟ ଗରମ ହୋଇଥାଏ ଗରମ ହେବା ସମୟରେ ପଙ୍ଖା ତଲକୁ ଯାଇ ବସି ପଙ୍ଖା ଫ୍ୟାନ୍ ଗୁଡ଼ିକ ଅନ୍ କରି ମୋବାଇଲ୍ କଭରକୁ ଖୋଲି ଦେବା ଉଚିତ କାରଣ ମୋବାଇଲ କଭର୍ ଖୋଲିଦେଲେ ଫୋନଟା ଆଉ ଗରମ ଲାଗିବନି ଓ ସେହି ଫୋନ ମଧ୍ୟ ଶୀତଲ ହୋଇଯିବ କାରଣ ସେଇ ପଙ୍ଖାର ପବନଟା ଯେଉଁ ଫୋନରେ ବାଜୁଥିବ ତାହା ଶୀତଲ କରିଦେବ